ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଅତ୍ୟଧିକ ଉଚ୍ଚକୋଟୀର ଭାରତୀୟ ଚଳଚ୍ଚିତ୍ର ଯଦି ଦେଖିବା ତା'ହେଲେ ଆମେ ଆଗ ଅପେକ୍ଷା ବହୁତ ଉନ୍ନତି କରିଛି ସଙ୍ଗୀତ କିନ୍ତୁ ଆଗ ଅପେକ୍ଷା ଆଗ ଭଲ ଥିଲା ଆଗେ ଯେଉଁ ସଙ୍ଗୀତ ଥିଲା ତା'ର କିଛି ମର୍ମ ଥିଲା କିଛି ଭାବ ଥିଲା କିଭଳି ଗୀତର କିଛି ଅର୍ଥ ଥିଲା ବିଭିନ୍ନ ପ୍ରକାର ଥିଲା ଏବେ ତ ଗୀତର କିଛି ଅର୍ଥ ନାହିଁ ଏବେ ଗୀତ ମାନେ ବହୁତ ଛୋଟ ହୋଇଗଲେଣି ଆଗେ ପାଞ୍ଚ ମିନିଟ୍ ସାତ ମିନିଟ୍ର ଗୀତ ଥିଲାବେଳେ ଏବେ ଦୁଇ ମିନିଟ୍ ଅଢ଼େଇ ମିନିଟ୍ର ଗୀତ ଆଉ ଧାରାବାହିକ ଯଦି ଦେଖିବା ପ୍ରାୟତଃ ଆମର ଓଡ଼ିଆ ଧାରାବାହିକ ଆମେ ସମସ୍ତେ ଦେଖନ୍ତି ମୁଁ ବି ମଧ୍ୟ ଦେଖେ ଆଉ ଯଦି ପ୍ରିୟ ଅଭିନେତା ଅଭିନେତ୍ରୀ କହିଲେ ସାଧାରଣତଃ ଆମର ଧାରାବାହିକରେ ତା'ହେଲେ ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ମୋର ପ୍ରିୟ ଅଭିନେତା ଅଭିନେତ୍ରୀ ଯଦି କହିବାକୁ ଗଲେ ବର୍ଷା ପ୍ରିୟଦର୍ଶିନୀ ସେମାନେ ଆଉ ସିନେମା ଗୀତଗୁଡ଼ିକ ମୁଁ ବହୁତ ପସନ୍ଦ କରେ ମୋ' ମୋବାଇଲରେ ମଧ୍ୟ ସବୁବେଳେ ସିନେମା ଗୀତ ଥାଏ ମୁଁ ସେଗୁଡ଼ାକ ସବୁବେଳେ ଶୁଣେ ଆମେ ଯଦି ପ୍ରିୟ ଗାୟକ କହିବା ଆମର ଅଛନ୍ତି ଓଡ଼ିଆରେ ବହୁତଗୁଡ଼ିଏ ସିଙ୍ଗର ଅଛନ୍ତି ଗାୟକ ଅଛନ୍ତି ତା'ମଧ୍ୟରୁ ଆମର ଇଏ ଅଛନ୍ତି ପିଣ୍ଟୁ ନନ୍ଦ ଅଛନ୍ତି ଇଏ ଅଛନ୍ତି ହ୍ୟୁମାନ ସାଗର ଅଛନ୍ତି ଆମର ପାଢ଼ୀ ସାର୍ ଅଛନ୍ତି ତେଣୁ ସବୁଠୁ ମୋତେ ହ୍ୟୁମାନ ସାଗରଙ୍କ ଗୀତଟା ଶୁଣିବାକୁ ଭଲଲାଗେ